କିନ୍ତୁ ଅଧିକ ଲୋକମାନେ ବସରେ ଯାତାୟତ କରିଥାନ୍ତି କାରଣ ବସରେ ଗଲେ ତାଙ୍କୁ ପଇସା ମଧ୍ୟ ଅଳ୍ପ ପଡ଼େ ଏବଂ ଟିକେ କଷ୍ଟକର ହେଲେ ମଧ୍ୟ ପଇସା ତ ଏତେ ସମସ୍ତଙ୍କ ପାଖରେ ନଥାଏ ନା ସମସ୍ତେ ଆର୍ଥିକ ଅଭାବରୁ ଏଇ ପଟ ଅଞ୍ଚଳରେ ବେଶୀ ଲୋକମାନେ ରହିଥାନ୍ତି ସେଥିଯୋଗୁଁ ଆମ ଅଞ୍ଚଳରେ ଅଧିକାଂଶ ଲୋକ ବସରେ ପ୍ରାୟତଃ ଗମନାଗମନ କରିଥାନ୍ତି

କିନ୍ତୁ କାହାର କେଉଁ ପସନ୍ଦ କିଏ ବିଭିନ୍ନ ଲୋକମାନଙ୍କର ବିଭିନ୍ନ ପସନ୍ଦ ରହିଛି ସେହି ହିସାବରେ ସେମାନେ ପରିବହନ କରିଥାନ୍ତି ଏବଂ ଯେଉଁମାନଙ୍କର ଅଧିକ

ଏବଂ ଲୋକମାନେ ପ୍ରାୟତଃ ଏଇ ସବୁ ଜିନିଷ ମାଧ୍ୟମରେ ଯିବା ପାଇଁ ପସନ୍ଦ କରିଥାନ୍ତି ଏବଂ ଏହା ଯଦି ଆମେ ସ୍ଵଚ୍ଛ ସୁରକ୍ଷିତ ବିଷୟରେ କଥା କହିବା ତାହେଲେ ଆଜିକାଲି ଦୁନିଆରେ ସ୍ଵଚ୍ଛ କୌଣସି ଜିନିଷ ବି ନାହିଁ ଯେଉଁ ଜିନିଷ ମାନେ ସମସ୍ତେ ବ୍ୟବହାର କରୁଛନ୍ତି ସରକାରୀଙ୍କର ଜିନିଷ ହେଇଗଲା ସେଇ ଜିନିଷ ଆମେ ସ୍ଵଚ୍ଛ ହେବାଟା ଆମେ ଭୁଲିଯିବା ବରଂ ଭଲ କାରଣ ସ୍ଵଚ୍ଛ ଜିନିଷ ଆମକୁ ମିଳିପାରିବ ନାହିଁ ଏବଂ ସରକାର ମାନ ସରକାରଙ୍କର ସେତିକି ଅବବ୍ୟୟ ଅବବ୍ୟୟ ଅବହେଳା ଦ୍ଵାରା ଆମେ ଏହି ସବୁ କଷ୍ଟ ଭୋଗ କରି ପାରୁଛୁ କି ବହୁତ କ'ଣ କହିଲେ ମାନେ ବହୁତ ଅପରିଷ୍କାରରେ ଆମକୁ ଯାତାୟତ କରିବାକୁ ପଡ଼ୁଛି ଏବଂ ଏହା ନିଶ୍ଚିନ୍ତ ଉନ୍ନତି ହେବା ଦରକାର ଯାହା ଦ୍ଵାରା କି ଆମ ଦେଶ ଆମ ଦେଶ ପାଇଁ ଆମ ରାଜ୍ୟ ପାଇଁ ଆମ ମାନେ ଆମ ଅଞ୍ଚଳ ପାଇଁ ମଧ୍ୟ ଏହା ଗୋଟେ ବଡ଼ କଥା ହେବା ମୋତେ ଲାଗୁଛି ଭଲ ହେବ ଯଦି ଏହା କରାଯାଇପାରନ୍ତା ତ କିନ୍ତୁ ସେଇଟା ତ ଆମେ କହିପାରିବା ନାହିଁ ଆମେ ଖାଲି ଆପଣଙ୍କୁ ଅନୁରୋଧ କରୁଛୁ ଆମ କଥାକୁ ଯଦି ଆପଣ ସରକାରଙ୍କ ମାଧ୍ୟମରେ ପଠାଇବେ ତାହେଲେ ନିଶ୍ଚିନ୍ତ ଆମ ଏଇ ଅଞ୍ଚଳରେ ବିଭିନ୍ନ ପ୍ରକାର ସୁବିଧା ହୋଇପାରନ୍ତା